ହାଏ ସାର୍ ନମସ୍ତେ ମୁଁ ଦେବକୀ ସାହୁ ମୁଁ ଖାଇବା ପାଇଁ ଖାଦ୍ୟ ଅର୍ଡ଼ର କରିଥିଲି କିନ୍ତୁ ମୁଁ ଅଫିସରୁ ଆସୁଥିବା ସମୟରେ ମୋର ସାଙ୍ଗ ସହିତ ଦେଖା ହେଲା ଏବଂ ମୋର ସାଙ୍ଗ ତା ଘରକୁ ମତେ ନେଇ ଖାଦ୍ୟ ଖାଇବାକୁଁ ଡାକିଲା ସେଠାରେ ବହୁତ ଭଲ ଭଲ ଖାଦ୍ୟ ରହିଥିଲା ସେଥିପାଇଁ ମୁଁ ଅର୍ଡ଼ର କରିଥିବା ଖାଦ୍ୟକୁଁ ବାତିଲ କରିଦେଲି ଏବଂ ବାତିଲ କରିବା ପରେ ମୁଁ ସେହି ଆପ୍ସକୁ ମଧ୍ୟ ବାତିଲ କଲି ମୁଁ ଏହି ଏପ୍ସରୁ ଆଗରୁ ମଧ୍ୟ ବହୁତ ଥର ଖାଦ୍ୟ ଅର୍ଡ଼ର କରିସାରିଛି ଏହି ଅର୍ଡ଼ର ଖାଦ୍ୟ ମଧ୍ୟ ବହୁତ ଭଲ ଥିଲା ଏବଂ ବହୁତ ସ୍ୱାଦ ମଧ୍ୟ ରହୁଥିଲା ଏହି ଅର୍ଡ଼ର ଖାଦ୍ୟକୁଁ ନେଇ ମଧ୍ୟ ଅର୍ଡ଼ର ଲୋକମାନେ ବହୁତ ଚର୍ଚ୍ଚା କରିଥିଲେ ଏହି ଅର୍ଡ଼ର୍ ଖାଦ୍ୟ ବହୁତ ପସନ୍ଦ କରୁଥିଲେ ସେଥିପାଇଁ ସମସ୍ତେ ବହୁତ ଖୁସି ଥିଲେ ଏବଂ ନିଜ ଘରେ ରନ୍ଧା ଛାଡ଼ି ଅର୍ଚ୍ଚାରେ ଖାଦ୍ୟକୁ ପସନ୍ଦ କରୁଥିଲେ ସେଥିପାଇଁ ମୁଁ ମଧ୍ୟ ଖାଦ୍ୟକୁଁ ଅର୍ଡ଼ର କରିଥିଲି ଏବଂ ସେଥିରେ ସେହି ଖାଦ୍ୟକୁ ବାତିଲ କରିଲି